ଆରେ ଡ୍ରାଇଭର ଭାଇ ଆପଣ ସିନା ମୋତେ ଯାଗାରେ ପହଞ୍ଚାଇ ଦେଲେ ହେଲେ ମୋ ପାଖରେ ପଇସା ନାହିଁ ଆପଣଙ୍କର ଯଦି କିଛି ଅନ୍ଲାଇନ୍ ସୁବିଧା ଅଛି ଯେପରି ଫୋନ ପେ ଗୁଗୁଲ ପେ ପେଟିଏମ ଏସବୁର ଯଦି ଅଛି ଆପଣ ମୋତେ ଆଇଡି ଦେଲେ ମୁଁ ଆପଣଙ୍କୁ ଅନ୍ଲାଇନ୍ରେ ପଇସା ପ୍ରଦାନ କରିପାରିବି